ମୁଁ ଜାଣିଥିବା କିଛି ରାଜନୈତିକ ନେତା ଗୁଡ଼ିଙ୍କର ନାମ ହେଉଛି ଯେମିତିକି ନବୀନ ପଟ୍ଟନାୟକ ନିରଞ୍ଜନ ପଟ୍ଟନାୟକ ସୁର ରାଉତରାୟ ଅପରାଜିତା ଷଡ଼ଙ୍ଗୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କ ବିଷୟରେ ମୁଁ ଆଉ କ'ଣ କହିବି ସବୁ ତ ନବୀନ ପଟ୍ଟନାୟକଙ୍କ ବିଷୟରେ ଆଜିକାଲି ଓଡ଼ିଶାବାସୀ ସମସ୍ତେ ଜାଣିଛନ୍ତି ଯିଏକି କୋଡ଼ିଏ ଗତ କୋଡ଼ିଏ ବର୍ଷ ଧରି ସିଏ ଆମ ଓଡ଼ିଶାର ହର୍ତ୍ତା କର୍ତ୍ତା ଦଇବ ବିଧାତା କହିଲେ ମାନେ ଭୁଲ ହେବ ନାହିଁ ଆମର ସ୍ୱାସ୍ଥ୍ୟବସ୍ଥା ହେଉ କି କୃଷି ବ୍ୟବସ୍ଥା ହେଉ କି ଯେଉଁ ବ୍ୟବସ୍ଥା ହେଉ ସେ ଆମକୁ ସାହାଯ୍ୟ କରୁଛନ୍ତି ସେ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନ ନବୀନ ପଟ୍ଟନାୟକ ତ ତାଙ୍କ ବିଷୟରେ ତ ଓଡ଼ିଶାରେ ସମସ୍ତେ ଆମେ ଅନୁକୋଣ ଅନୁକୋଣରେ ଜାଣିଛନ୍ତି ସୁର ରାଉତରାୟ ସୁର ରାଉତରାୟ ବି ଗୋଟେ ରାଜନୀତିର ବଡ଼ ବିଶିଷ୍ଟ ମାନେ ପଦଵୀ ଯାହା ଯିଏକି ବହୁତ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ସ ଅ ଆଉ ସିଏ ବି ବହୁତ ମନୋରଞ୍ଜନ କରିବାପାଇଁ ବହୁତ ଲୋକଙ୍କ ସହିତ ମାନେ ବନ୍ଧୁତ୍ୱ କରିଲା ପରି ମାନେ ମିଶନ୍ତି ତାଙ୍କର ବ୍ୟକ୍ତିତ୍ଵ ବି ବହୁତ ବହୁତ ଭଲ ଆଉ ରହିଲେ ଅପରଜିତା ଷଡ଼ଙ୍ଗୀ ଅପରଜିତା ଷଡ଼ଙ୍ଗୀ ତ ପିଲାମାନଙ୍କର ବହୁତ ଭଲ କାରଣ ପିଲାମାନେ ସେତେବେଳେ ମଝିରେ ମାନେ ଗୁରୁ ଅଛନ୍ତି ମାନେ ତ ଶିଷ୍ୟମାନଙ୍କୁ ଭୁଲରେ ବାଡ଼େଇବେ କିନ୍ତୁ ମଝିରେ ମଝିରେ ଗୋଟେ ଏମିତି ଆସିଥିଲା ସରକାରଙ୍କର ଯେ ମାନେ ଅପରଜିତା ଷଡ଼ଙ୍ଗୀ ଥାଏ ଯଦି କିଛି ଆମ ପାଠ ପଢ଼ାରେ ଭୁଲ ହେଲା କି କିଛି ବି ଆମର ଭୁଲ ହେଲା ତାହେଲେ ଆମେ କ'ଣ କରୁ ନା ନା ଅପରଜିତା ଷଡ଼ଙ୍ଗୀ ନମ୍ବର ଥାଏ ଟୋଲ୍ ଫ୍ରି ନମ୍ୱର୍ ସେ ନମ୍ୱରକୁ ଫୋନ୍ କରିବାକୁ କୁହନ୍ତି ତ ଅପରାଜିତା ଷଡ଼ଙ୍ଗୀ ହେଉଛନ୍ତି ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ଲୋକ ଯିଏକି ଶିକ୍ଷା ବ୍ୟବସ୍ଥାକୁ ବହୁତ ଆଗକୁ ନେବାକୁ ଚେଷ୍ଟା କରିଛନ୍ତି